ଆମର ବଗିଚାମାନଙ୍କ ଯଦି ଫୁଲ ଗଛ ଲଗେଇବା ଫୁଲ ଗଛ ଧାରିଧାଡ଼ି ଲଗେଇଲେ ମନ୍ଦା କାଟିକି ମଣ୍ଡା ଫୁଲ ଗୋଟେ ଲାଇନ୍ କରିବା ଲାଇନ୍ କରିକି ଗୋଟେ କିଆରି କରିବା ତା ପାଖରେ ମଲ୍ଲୀ ଲଗେଇବା ନହେଲେ ରଜନିଗନ୍ଧା ଲଗେଇବା ମଝିରେ ମଝିରେ ଯଦି ଏକାଠି କରି ଲଗେଇବା ଅଲଗା ହବନି ଠିକ୍ ଟାଇମ୍ ଟେବୁଲ୍ରେ ଠିକ୍ ଫଳିବନି ନାଳି କରିକି ଲଗେଇବା ପ୍ରଣାଳୀରେ ଚାଷ ଯେମିତି ପ୍ରଣାଳୀ କରାଯାଏ ଆମକୁ ତ ସବୁ ଟ୍ରେନିଂ ଦିଆହେଉଛି ଚାଷ କରିବା ପାଇଁ ଫୁଲ ଗେଣ୍ଡୁ ଲାଇନ୍ ଲଗେଇଲେ ଗେଣ୍ଡୁ ଲାଇନ୍ ମୁଁ ରଜନୀଗନ୍ଧା ଲଗେଇଲେ ରଜନୀଗନ୍ଧା ସୂର୍ଯ୍ୟମୁଖୀ ଚାଷ କରାଗଲା ଧାଡ଼ି ଧାଡ଼ି ଲଗେଇଲେ ଆମର ଭଲ ରହିବ ଯଦି ପନିପରିବା ଚାଷ କରିବା ବାଇଗଣ ଗୋଟେ କିରି କଲେ ନାଳି ନାଳି ଲଗାଯିବ ପାଣି ବି ବୋରିଙ୍ଗ୍ କରାଯିବ ବୋରିଙ୍ଗ୍ କରିକି ପାଣି ମଡ଼େଇବା ନାଳି କରିକି ତାକୁ ଠିକ୍ ଯତ୍ନ ନେବା ରୋଗ ଦାଉରୁ ରକ୍ଷା କରିବା ପାଇଁ ହେଲେ ତାକୁ ଠିକ୍ ଟାଇମ୍ରେ କେଉଁ ରୋଗ ଧରିଲା ସେ ରୋଗ ଟିଭି ମାଧ୍ୟମରେ ହେଉଛି ଆମର ହେଉଛି ଗ୍ରାମ ସେବକ ପାଖରୁ ଆମେ ବୁଝିକି ସେଇ ସମୟ ଲଗେଇଲେ ରୋଗ ଦାଉରୁ ରକ୍ଷା କରିବା ପାଇଁ ଆମେ ଠିକ୍ ଔଷଧ ପକେଇଲେ ସ୍ପ୍ରେ କଲେ ଆମେ ଠିକ୍ ଆଉ ରୋଗ ଧରିବନି କୀଟନାଶକ ଧରିବନି ଭଲ ଫସଲ ଗୋଟେ ଲାଇନ୍ ଲଗେଇଲେ ଆମେ ବାଇଗଣ ତାପରେ ଆମେ ଲଗେଇଲେ ଆମର ବିଲାତି ତାପରେ ଲଗେଇଲେ ଆମର କୋବି କୋବି ମଝିରେ ଯଦି ବିଲାତି ଲଗେଇବା ଭଲ ହେବନି କୋବି ଗୋଟେ ଲାଇନ୍ ଲଗେଇଦବା କୋବି କିଛି କେତେ ଦୁଇ ଫୁଟ ତିନ ଫୁଟ ଛାଡ଼ିକି ପୁଣି ଆଉ ଗୋଟେ ଲାଇନ୍ରେ ବନ୍ଧାକୋବି ଲଗେଇବା ଛାଡ଼ିଲେ ସବୁପ୍ରକାର ସୁବିଧା ହବ ଠିକ୍ ଚାଷ ବି ଚାଷ ଭଲ ଭଲ ହେବ